ହୁଁ କୁହନ୍ତୁ ଯେମିତି କି କ'ଣ ନ୍ୟୁଜ୍ ବିଦ୍ୟାଳୟରୁ କ'ଣ ନ୍ୟୁଜ୍ ମିଳିଲା ବିଦ୍ୟାଳୟରେ ଏବେ ସେମିତି ମାନେ କ'ଣ ଚାଲିଛି ସବୁ ଠିକ୍ ଠାକ୍ ଚାଲିଛି ନା

ସେଇ ସ୍କୁଲ୍ର ହୁଁ ସେ ବିଦ୍ୟାଳୟରେ ରେଜଲ୍ଟ କେମିତି ଅଛି ସମସ୍ତେ ଭଲ କରିଛନ୍ତି ନା ସବୁ କେମିତି ଅଛି

କେହି ଫେଲ୍ ହେଇନଥାନ୍ତି ହଁ ଏଟା ତ ଠିକ୍ କଥା ସ୍କୁଲ୍ ବିଷୟରେ ଲେଖି ହେବ ବିଦ୍ୟାଳୟ ବିଷୟରେ ସବୁ ଜାଣିଲେ ଆଉ ଭଲ ସବୁ ଆସିକି ଭଲ ସ୍କୁଲ୍ରେ ପଢ଼ିବେ ପାଠ ପଢ଼ିବେ ଏତ ଭଲ ହିଁ ହେବ ଆଉ ସେଠି ସ୍କୁଲ୍ରେ ସବୁ ଟିଚର୍ମାନେ ଆପଣ କେମିତି ଜାଣିଲେ ଭଲ ପାଠ ପଢ଼ାଉଛନ୍ତି

ହୁଁ ହଉ ତାହେଲେ ଠିକ୍ ଅଛି ଆଉ ଟିଚର୍ମାନଙ୍କର ପରମିସନ୍ ନେଇଛନ୍ତି ନା ଆମ ସ୍କୁଲ୍ ବିଷୟରେ ରିପୋର୍ଟ୍ରେ ଲେଖିବୁ କହିକି

ହଁ ନେଇଯିବା ଆପଣ ଯେମିତି କହୁଛନ୍ତି ଭଲ ସ୍କୁଲ୍ ଅଛି ଭଲ ରେଜଲ୍ଟ ଅଛି ଆମକୁ କରିଦେଲେ ବି ଭଲ ହେବ ଠିକ୍ ଅଛି ଠିକ୍ ଅଛି ଆପଣ ଦେଖନ୍ତୁ କାଲିର ନ୍ୟୁଜ୍ ପେପେର୍ରେ ଆପଣ ଛାପିଦିଅନ୍ତୁ ଆଉ